ଖବରରେ ପ୍ରଦର୍ଶିତ ହେଉଥିବା ଘଟଣା ଜିନିଷ ସବୁ ବାସ୍ତବରେ ଘଟୁଥିବା ଜିନିଷ ମଧ୍ୟରେ ପୁରା ଅଲଗା ହିଁ ଥାଏ ଖବରରେ ଅଲଗା ଥାଏ ଏବଂ ବାସ୍ତବରେ ଅଲଗା ହୋଇଥାଏ ଖବରରେ ଘଟୁଥିବା ଯେଉଁ ବି ଜିନିଷ ସବୁ ବାସ୍ତବରେ ସେହିଭଳି କିଛି ହୋଇନଥାଏ ଟିକିଏ ଟିକିଏ ହୋଇଥାଏ ଆଉ ବହୁତ ବେଶୀ ମିଥ୍ୟା ଖବର ଥାଏ ଆମେ ବାସ୍ତବରେ ଯାହାବି ଘଟିଥିବ ସେସବୁ ଖବରବାଲା ଟିକିଏ ବଢ଼ାଇକି ଟିକିଏ ବେଶୀ ହିଁ ବନାଇକି ଖବରରେ ଲେଖିଥାନ୍ତି ଛାପିଥାନ୍ତି ଏବଂ ବାସ୍ତବରେ ଯୋଉଟା ଛୋଟ ବି ଘଟଣା ଥିବ ବାସ୍ତବରେ ଯେଉଁଟା ଛୋଟ ବି ଘଟଣା ଥିବ ସେଇଟା ଖବରରେ ବହୁତ ବଡ଼ କରିକି ଲେଖିଥାନ୍ତି ବହୁତ ବଡ଼ ଭାବରେ ଖବରରେ ଦେଖାଯାଏ ଆମେ ମିଥ୍ୟା ଖବର ପାଇଥାଉ ଖବରରେ ଏବଂ ବାସ୍ତବରେ ସେ ସେହିଭଳି କିଛି ହୋଇନଥାଏ ସମାଜକୁ ପ୍ରଭାବିତ କରେ ଖବର ଏବଂ ବାସ୍ତବରେ ସେମିତି କିଛି ବଡ଼ ଘଟଣା ହୋଇନଥାଏ